ସତ୍ୟବ୍ରତ ମହାପାତ୍ର ଆଲୋକେସ ସ୍ନେହା ଏ ଦୁଇଜଣ ହେଉଛନ୍ତି ଓଡ଼ିଶାର ସବୁଠୁ ବଡ଼ ପା ବଡ଼ କମେଡ଼ିଆନ୍ କହିଲେ ବି ଚଳିବ ଏମାନେ ବହୁତ କମେଡ଼ି କରନ୍ତି ଆପଣ ଏମାନଙ୍କ କମେଡ଼ି ଶୋ ଦେଖିବେ ମାନେ ଆପଣ ହସି ହସି ପୂରା ଗଡ଼ିଯିବେ ତଳେ ସେଇଥିପାଇଁ ମୁଁ ଏ ଦୁଇଜଣଙ୍କ ଶୋ କେବେ ବି ମିସ୍ କରେନାହିଁ ଏବେ ଏଇ ଅଳ୍ପ ଦିନି କିଛି ଦିନି ହେବ ଭୁବନେଶ୍ୱରରେ ହି ଦୁଇଜଙ୍କର ଶୋ ପଡ଼ିଥିଲା ମୁଁ ଯାଇଥିଲି ଯେହେତୁ ମୁଁ ଆପଣଙ୍କ ଗୋଟେ ଦର୍ଶକ ଭାବେ ଯାଇଥିଲି ବହୁତ ଲୋକ ଆସିଥିଲେ ଦର୍ଶକ ଭାବେ ଦେଖିବାପାଇଁ ବହୁତ ଲୋକ ଆସିଥିଲେ ଏମାନେ ବହୁତ କମେଡ଼ି କଲେ ବହୁତ ହସ ଲାଗିଲା ବହୁତ ମଜା ହେଲା ଏମାନେ ତାଙ୍କ ନିଜ ଜୀବନ ବିଷୟରେ କହିଲେ ନିଜ ନିଜର ସବୁତକ କଥା ସେଗୁଡ଼ା ସବୁ କହିଲେ ଯେ ସେମାନେ କେମିତି କମେଡ଼ିଟାକୁ ହାସଲ କରିଛନ୍ତି କମେଡ଼ିଟାକୁ କିଛି କି କିଛି ସହଜ କଥା ନୁହେଁ ନା ଗୋଟେ ଲୋକଟାକୁ ହସେଇବା କ'ଣ ସହଜ କଥା କି ନିଜେ ବି ତ ତାହା କଷ୍ଟ କରିବାକୁ ପଡ଼ିବ ନା ସେସବୁ କଥା ସିଏ କହିଲେ ତା'ପରେ କମେଡ଼ି ହେଉଛି ଗୋଟେ ଏମିତି ଜିନିଷ ଆପଣ ଯେତେ ଯେତେ ଉଦାସିନ ଅବସ୍ଥାରେ ଥିବେ ଯେତେ ଖରାପ ଅବସ୍ଥାରେ ଥିଲେ ବି ଆପଣଙ୍କୁ କମେଡ଼ି ହିଁ ହସେଇ ଥାଏ ଆଉ କିଛି ନୁହଁ କମେଡ଼ିକୁ ଆପଣ କେବେ ବି ଖରାପ ଭାବନ୍ତୁନି ଏଇ ଦୁଇଜଣ ହେଉଛନ୍ତି ସତ୍ୟବ୍ରତ ମହାପାତ୍ର ଆଲୋକେସ ସ୍ନେହା ଇଏ ଦୁଇଜଣ ମାନେ ପୂରା ବହୁତ କମେଡ଼ି କରୁଛନ୍ତି ଆପଣଙ୍କ ମନ ଖୁସି କରିଦେବେ କେବେ ଦୁଃଖରେ ଥିବେ ଆଙ୍କ ପାଖକୁ ପଳେଇବେ ଇଏ ତୁମକୁ ହସି ହସି ଗଡ଼େଇ ଦେବେ ଏଇ ଦୁଇଜଣ ବହୁତ କମେଡ଼ି କରୁଛନ୍ତି ଆଉ ଏମାନଙ୍କ କଥା ଆପଣ ଶୁଣିବେ ମାନେ ଆପଣଙ୍କୁ ଲାଗିବ ଯେ ନା ଇଏ ଆପଣଙ୍କୁ ଜଣେ ଅଚିନ୍ହା ଲୋକ କି କିଏ ସେମିତି କିଛି ନାଇଁ ଇଏ ପୂରା ଚିନ୍ହାଲୋକ ଭଳିଆ ମିଶିବେ ଚିନ୍ହା ଭଳିଆ ପୂରା ସତେକି ମାନେ ତୁମର ସତେକି ତୁମର ସିଏ ବହୁତ ଦୂର ସମ୍ପର୍କ ତୁମକୁ ବହୁତ ଚିନ୍ହିଛନ୍ତି ସେମିତି କଥାବାର୍ତ୍ତା କରିବେ ମିଶିବେ ତୁମ ସାଥିରେ ତୁମ ସାଥିରେ କମେଡ଼ି କରିକି ତୁମକୁ ପୂରା ହସ ମଜାରେ ବୁ ଡୁବେଇ ଦେବେ ଏ ଦୁଇଜଣଙ୍କ ନାଁ ମାନେ ମନକୁ କିଛି ଲୋକଙ୍କ ପାଖରେ ପହଞ୍ଚିନି ଏମାନଙ୍କ ନିଜ ଭିତରେ କିଛି ଗୋଟେ ଅଛି ଏଇ ସତ୍ୟବ୍ରତ ମହାପାତ୍ର ହେଉଛନ୍ତି ମାନେ ପୂରା ପୂରା କମେଡ଼ିଆନ ଆଉ ତା'ପରେ ଯେଉଁ ଆଲୋକେସ ସ୍ନେହା ଆଙ୍କ କଥା କାଇଁ ପଡ଼ିଛି ଇଏ ତ କମେଡ଼ି କରୁଛି ଯେ ତୁମେ ତ ହସିହସି ତଳେ ଗଡ଼ିଯିବ କମେଡ଼ି କମେଡ଼ି କମେଡ଼ି ସତ୍ୟବ୍ରତ ମହାପାତ୍ର ଓ ଆଲୋକବର୍ତ୍ତ ସ୍ନେହାଙ୍କ ଛଡ଼ା କମେଡ଼ି ଆଉ କେହି କରିପାରିବେ ନାହିଁ ଏଇ ଓଡ଼ିଶାରେ ମୁଁ ଏତିକି ହିଁ କହିବି